ଓଡ଼ିଆ ଆମର ସାଂସ୍କୃତିକ ଭାଷା ଓଡ଼ିଆ ଭାଷାରେ ଅନେକ ଗୁଡ଼ିଏ ଲିପି ଗ୍ରନ୍ଥ ଲିପିବଦ୍ଧ ହୋଇ ରହିଛି ସେଥି ମଧ୍ୟରୁ ମହାଭାରତ ରାମାୟଣ ଭାଗବତ ଆଦି ଅନ୍ୟତମ ଏହି ଓଡ଼ିଆ ଭାଷାରେ ଅନେକ ଗୁଡ଼ିଏ ଗୀତିନାଟ୍ୟ ମଧ୍ୟ ରଚନାରେ ସରିଛି